ମୋ କୋରାପୁଟ ଜିଲ୍ଲାରେ ଯେଉଁ ଆମର ଢେମ୍ସା ନାଚରେ ଥରେ ଏମିତି ଆମର ଗୋଟେ ପ୍ରୋଗ୍ରାମ ହେଇଥିଲା ପୋଗ୍ରାମରେ ମୁଁ ନାଚି ଥିଲି ସେଇ ନାଚର ମାନେ ଯେଉଁ ତାଳ ଯେଉଁ ବାଜିଥିଲା ଯେଉଁ ତାଙ୍କର ଢୋଲର ଯେଉଁ ଶବ୍ଦରେ ଯେଉଁ ଏକ ଏକ ପାଦ ଦେଇ ଯେଉଁ ମାନେ ମହିଳାମାନେ ବା ପୁରୁଷମାନେ ଏକଜୁଟ ହେଇକି କାନ୍ଧରେ କାନ୍ଧ ହାତ ମିଶାଇକି ମୁଁ ବି ମଧ୍ୟ ମିଶାଇ ଥିଲି ହାତରେ କାନ୍ଧକୁ କାନ୍ଧ ମିଶାଇ ହାତ ଦେଇଥିଲି କାନ୍ଧ ଉପରେ ହାତ ଦେଇକି ଯେଉଁ ଗୋଟେ ମାନେ ଚେନ୍ ଭାବରେ ଗୋଟେ ପାଦ ତାଳରେ ଯେଉଁ ନାଚି ଥିଲେ ଆମେ ସେଇ ଅନୁଭୂତି ମୋତେ ବହୁତ ଖୁସି ଲାଗି ଥିଲା କାରଣ କୋରାପୁଟରେ ରହିକି ଆମେ ଯଦି କୋରାପୁଟର ଢେମ୍ସାଟା ଯଦି ନାଚି ନ ନାଚିପାରିବା ତେବେ ସେ ତାହାର କିଛି ମୂଲ୍ୟ ନାହିଁ ଆମର ସେଇ ନାଚ ମୋତେ ବହୁତ ଖୁସି ସେଦିନ ଲାଗିଥିଲା ଓ ଯଦି ଆଗକୁ ଯଦି ମୋତେ ଅନ୍ୟ ନାଚରେ ବି କିଛି ଯଦି ମାନେ ଭାଗ ନବା ପାଇଁ ଯଦି ମାନେ ମିଳିବ ସୁଯୋଗ ମିଳିବ ତାକୁ ମୁଁ ନିହାତି ଅନୁଭବ କରିବା ପାଇଁ ଚାହିଁବି ବା ଭାଗ ନବା ପାଇଁ ବି ଚାହିଁବି କାରଣ ମୋତେ ଏହି ଜିନିଷ ସବୁ ଜାଣିବାକୁ ମୋତେ ବହୁତ ଇଚ୍ଛୁକ ଅଛି ଢେମ୍ସା ନାଚରେ ବି ମାନେ ଆମ କୋରାପୁଟ ଡିଷ୍ଟ୍ରିକ୍ଟରେ ଢେମ୍ସା ନାଚ ବହୁତ ପ୍ରସିଦ୍ଧ ସେ ଜିଲ୍ଲା ସ୍ତରୀୟ ବି ଅନ୍ତର୍ଜାତିକ ସ୍ତର ବି ସେ ଗତି କଲାଣି ଯାହାଫଳରେ ତା ଢଳର ଢୋଲର ତାଳ ତାଳରେ ଯେଉଁ ପାଦଜ ଚାଲିବ ବା ହାତ ଏ କାନ୍ଧକୁ କାନ୍ଧ ମିଶିକି ଗୋଟେ ଚେନ୍ ଭାବରେ ଗୋଟେ ଗୋଲେଇ କରୁଥିବେ ପୁଣି ଛାଡ଼ ହଉଥିବ ସେଇଟା ବେଶୀ ଆ ମାତ୍ରାରେ ଆମକୁ ଖୁସି ଲାଗୁଥୁବ